ନୟାଗଡ଼ ଜିଲ୍ଲାର ଅର୍ଥନୀତି ଭିତ୍ତିଭୂମି ଦୃଷ୍ଟିରୁ ପ୍ରାୟତଃ ଆମର ଏହିଠି ମଣିନାଗ ରହିଛନ୍ତି ଓଡ଼ ଗାଁରେ ରଘୁନାଥ ଅଛନ୍ତି ଆମର ଶରଣ କୂଳରେ ଲଡ଼ୁବାବା ଅଛନ୍ତି ଏଠାରେ ଯେଉଁ ଯାତ୍ରା ସବୁ ପାଳନ କରାଯାଏ ଲୋକମାନେ ଏଠାକୁ ଯାଇକି ନିଜର ଜିନିଷ ବିକା କିଣାବିକା କରନ୍ତି ଯାହାଦ୍ଵାରା ସେମାନଙ୍କର ଅର୍ଥନୀତିରେ ଉନ୍ନତି ହୋଇଥାଏ ସମସ୍ତେ ତ ସବୁ ସମୟରେ ଗୋଟିଏ ଜାଗାକୁ ଯାଇ ରୋଜଗାର କରିପାରିବେନି ତେଣୁ ଏ ଏହିଭଳି ପରମ୍ପରା ରଥଯାତ୍ରା ମଧ୍ୟ ରହିଛି ଏହିସବୁ ପରମ୍ପରା ଲୋକମାନେ ନିଜର ବ୍ୟବସାୟ କରି ସେଠାରେ ଦି ପଇସା ଭଲ ଇନ୍କମ କରିପାରନ୍ତି ଲୋକମାନଙ୍କର ଯେଉଁ ଜିନିଷ ସବୁ ନିଅନ୍ତି ସେମାନଙ୍କର ଯେତିକି ମୂଲ୍ୟ ତା ଠାରୁ ଟିକେ ଅଧିକା କାଇଁ ନା ଯେହେତୁ ସେଠାକୁ ବାହାର ଦେଶରୁ ବି ଲୋକ ସେଠାକୁ ଆସିଥାନ୍ତି ବାହାର ରାଜ୍ୟରୁ କିଣାବିକାର ଅଧିକା ସେମାନେ ଉନ୍ନତି କରିଥାନ୍ତି